ଆପଣ ରାଉତରାଏ ଗାଡ଼ିର ଓନର୍ କହୁଛନ୍ତି ଆଜ୍ଞା ମୁଁ କ'ଣ ଆଜ୍ଞା ମୁଁ ପରଦିନ ଆପଣଙ୍କ କତିକି ଫୋନ୍ କରିଥିଲି ଆଜି ମୋର ଏକ ମୋର ଗୋଟେ କାର୍ ବୁକ୍ କରିଥିଲି ଦୁଇଟା କାର୍ ବୁକ୍ କରିଥିଲି ଏବଂ ମୁଁ ଆପଣଙ୍କୁ କହିଥିଲି ଯେ ନଅ ନଅଟା ବେଳେ ଆସିବେ ଆମ ଘର ପାଖରେ ପହଞ୍ଚିବେ ଏବଂ ମୁଁ ଡ୍ରାଇଭର୍କୁ ମଧ୍ୟ ଫୋନ୍ କଲିଣି ଡ୍ରାଇଭର୍ ଦଶ ମିନିଟ୍ ଦଶ ମିନିଟ୍ କହି ଆସିି ସାଢ଼େ ଦଶଟା ଆସିଲାଣି ହେଲେ ଏପର୍ଯ୍ୟନ୍ତ ହେବ ଗାଡ଼ି ଆସିନାହିଁ ଆମେ ସମସ୍ତ ପ୍ୟାକିଂ କରିସାରିଛୁ ମୋ ସାଙ୍ଗସାଥି ସମସ୍ତେ ଆସିସାରିଲେଣି ହେଲେ ଡ୍ରାଇଭର୍ ଏପର୍ଯ୍ୟନ୍ତ ଗାଡ଼ି ନେଇ ଆସିନି ତେଣୁ ମୁଁ ମୁଁ ବୁକ୍ କରିଥିବା ଏବଂ କାର୍କୁ ବାତିଲ କରିଦେବାକୁ ଚାହୁଁଛି ଆପଣଙ୍କର ତ ଗାଡ଼ି ଆସିଲା ନାହିଁ ଆଉ ଆମେ ଆଉ ଏବେ ଯିବା ପାଇଁ ଇଣ୍ଟ୍ରେଷ୍ଟେଡ଼୍ ନାହୁଁ ତେଣୁ ମୁଁ ବୁକ୍ କରିଥିବା ଗାଡ଼ି ଗାଡ଼ିଟିକୁ ବାତିଲ କରିବାକୁ ଚାହୁଁଛି ଆପଣ ଆପଣ ମୁଁ ଆଡ଼୍ଭାନ୍ସ ଦେଇଥିବା ପଇସାଟି ଆପଣ ମୋତେ ମୋ ଆକାଉଣ୍ଟ୍ ଜରିଆରେ ଫୋନ୍ପେ' ଜରିଆରେ ମୋ ଆକାଣ୍ଟ୍କୁ ଫେରସ୍ତ କରି ଦିଅନ୍ତୁ ଆପଣଙ୍କ ଗାଡ଼ି ତ ଏପର୍ଯ୍ୟନ୍ତ ଆସିନାହିଁ ଆମର ଆଉ ଯିବାକୁ ଇଚ୍ଛା ନାହିଁ ସମସ୍ତେ ମନା କରୁଛନ୍ତି ମୁଁ ନଅଟା ବେଳେ କହିଥିଲି ହେଲେ ଆସି ସାଢ଼େ ଦଶଟା ଦଶଟା ପଇଁଚାଳିଶ ଏଗାରଟା ବାଜିିବ ହେଲେ ଆପଣଙ୍କ ଗାଡ଼ି ଦେଖାନାହିଁ ଡ୍ରାଇଭର୍କୁ ଫୋନ୍ କରିକରି ଡ୍ରାଇଭର୍ ଦଶ ମିନିଟ୍ ଦଶ ମିନିଟ୍ କହି ଆସି ଏଗାରଟା ବଜେଇସାରିଲାଣି ହେଲେ ଆପଣଙ୍କ ଗାଡ଼ି ଦେଖା ମୁଁ ଆପଣଙ୍କୁ ପର ଦିନଠୁ ପର ଦିନଠୁ କହିଥିଲି ମୋର ବା ଗାଡ଼ି ଯାଇ ଠିକ୍ ଟାଇମ୍ରେ ପହଞ୍ଚିବା ଦରକାର ହେଲେ ଆପଣଙ୍କ ଗାଡ଼ିଟା ଠିକ୍ ଟାଇମ୍ରେ ପହଞ୍ଚିପାରିଲା ନାହିଁ ଏବେ ଆମେ ଆଉ ଯିବାର ଇଚ୍ଛା ନାହିଁ ତେଣୁ ମୁଁ ଗାଡ଼ିଟିକୁ ରିଜର୍ଭ୍ ଗାଡ଼ି ଗାଡ଼ିଟି ଏଇ ଗାଡ଼ିଟିକୁ ରିଜର୍ଭ୍ ବାତିଲ କରୁଛି ଆପଣଙ୍କୁ ଦେଇଥିବା ମୋ ଆଡ଼ଭାନ୍ସ୍ ପଇସା ଆପଣ ଫୋନ୍ପେ' ଜରିଆରେ ମୋ ଆକାଉଣ୍ଟ୍କୁ ପଠାଇ ଦିଅନ୍ତୁ ରହୁଛି ନମସ୍କାର